ମୁଇଁ ଦୁକାନ୍ କେ ଯାଏସିଁ ଯେ ମୋତେ ମୁଇଁ ଶାଢ଼ୀ ଘିନିଗଲେ ମୋତେ ଭଲ୍ ଲାଗ୍ସି ଇ ଆମର୍ କଟନ୍ ଶାଢ଼ୀ କଟନ୍ ଶାଢ଼ୀ ମୋତେ ଭଲ୍ ଲାଗ୍ସି ଆଉ ସମ୍ବଲପୁରୀ ଶାଢ଼ୀ ବି ମୋତେ ଭଲ୍ ଲାଗ୍ସି ବେଶୀ କରି ମୋତେ କଲାଟା ଭଲ୍ ଲାଗ୍ସି ଲାଲ୍ଟା ଭଲ୍ ଲାଗ୍ସି ଆଉ ବାଇଗିନୀଁ ଟା ମୋତେ ଭଲ୍ ଲାଗ୍ସି ଆଉ ଇ କଟନ୍ ଶାଢ଼ୀ ନାଇଁକେ ପୂରା ପାତଲା ଶାଢ଼ୀ ମୋତେ ଆହୁରୀ ଭଲ୍ ଲାଗ୍ସି ସେ ଶାଢ଼ୀ ମାନେ କିନି ମୁଇଁ ଆନ୍ସିଁ ଆର୍ ଘର୍ ପିନ୍ଧା କର୍ସିଁ ଘରେ ପିନ୍ଧସିଁ ଆଉ ସମ୍ବଲପୁରୀ ଶାଢ଼ୀ ରଖିକରି ମୁଇଁ କେନ୍ ଗାଁ ଯାଏଁସି କେନ୍ ବିହାଘର୍ ଯାଏଁସି କି ଆଉ ବି କେନ୍ ପାର୍ଟି ଫାର୍ଟି ଗଲେ ହେ ସମ୍ବଲପୁରୀ ଶାଢ଼ୀ ମୁଇଁ ପିନ୍ଧସିଁ ଆରୁ ରୁବିଆ ଶାଢ଼ୀ ବି ଆନିକିରି ରୁବିଆ ଶାଢ଼ୀ ନାଇଁ କଟନ୍ ଶାଢ଼ୀ ଆନିକରି ରଖିଥିସିଁ ଆରୁ ମୁଇଁ ସେଇଟା ଘରେ ପିନ୍ଧା ବ୍ୟବହାର୍ କର୍ସିଁ ଘରେ ସେଇଟା ବ୍ୟବହାର୍ କର୍ସିଁ ସେଇଟା ଏକାସାଙ୍ଗେ ଯେନ୍ ଦୁକାନ୍ କେ ମୁଇଁ ଯାଏଁସି ଏକେ ସାଙ୍ଗେ ତିନ୍ଟା ଚାର୍ଟା ଘିନି ଆନ୍ସିଁ ଏକେ ସାଙ୍ଗେ ତିନ୍ଟା ଚାର୍ଟା ଘିନି ଆନମିସି ଆମର୍ କଟନ୍ ଶାଢ଼ୀ ଆର୍ ସେ ଶାଢ଼ୀକେ ମୁଇଁ ପିନ୍ଧମି ମୋତେ ଛଅ ମାସ୍ ହେଲେ ଫେର୍ ଗୁଟେ ଘିନି ଆନ୍ସି